ଆମେ ଚରାଶିନି ବୁଲି ଯାଇଥିଲୁଁ ଫ୍ୟାମିଲି ସହିତ୍ ଗାଁ ଜାକିର୍ ଲୋକ୍ ସମସ୍ତଙ୍କୁ ଭଲ ଲାଗ୍ସି ଓଡ଼ିଶା ବାହାର ଅଛେ ଛତିଶଗଡ଼୍ ଆଡ଼େ ସେନୁ ଜାଗା ବହୁତ୍ ଭଲ୍ ଅଛେ ସଫା ସୁତର୍ ଅଛେ ଭଲ୍ ଅଛନ୍ ଲୋକ୍ ବାକ୍ ବି ହେନ ଭଲ ସମସ୍ତେ ଭଲ୍ ମାନ୍ସନ୍ ବି ଆଉ ହେନୁ ଦେବୀମାଁଙ୍କର୍ଟା ବି ବହୁତ୍ ବଢ଼ିଆଁ ଅଛେ ହେନୁ ସବୁ ଜିନିଷ୍ ବି ମିଲ୍ସି ଆଉ ନଈ ବି ବହୁତ ବଡ଼୍ଟା ଯିବାକେ ବହୁତ୍ ଭଲ୍ ଲାଗ୍ସି ହେନୁ ଫ୍ୟାମିଲି ସହିତ୍ ଏକା ସମସ୍ତେ ଗଲେ ବି ସମସ୍ତଙ୍କୁ ଭଲ୍ ଲାଗ୍ବା ଯିଏ ବି ଦେଖିଯିବା ଆମେ ସମସ୍ତେ ମିଶିକି ଯାଇଥିଲୁଁ ଆଉ ସେନୁ ଏନ୍ତା ଜିନିଷ୍ମାନେ ଅଛେ ତମ୍କୁ ଦେଖବାକେ ବହୁତ୍ ଆଗ୍ରହ ଲାଗ୍ବା ଇଚ୍ଛା ଲାଗ୍ବା ମାଁ ନାଥନ୍ ଦେବୀଙ୍କର୍ ମନ୍ଦିର୍ ପୁରା ମଝାପାନି ଅଛି ଦେଖ୍ବାକେ ପୁରା ଭଲ୍ ଲାଗ୍ସି ସେନୁ ପୁରା ଭଲ୍ ଅଛେ ଭୋଜିପାତି ବି ହେବା ଆରାମ୍ସେ ଖାଇ ପିଇକରି ଆସ୍ବ ମନ୍ଦିର୍ନବି ଭୋଗ ଦେସନ୍ ଯିଏ ଯଦି କାହାର୍ ସୁବିଧା ନାଇଁ ହେବାର୍ ମାଁ ମନ୍ଦିର୍କେ ଯାଇକରି ଭୋଗ ଖାଇକରି ଆସିପାର୍ବେ ସେନୁ ବଢ଼ିଆଁ ବଢ଼ିଆଁ ଜିନିଷ ଅଛେ ଦେଖବାର୍ ଲାଗି ଦର୍ଶକ ସେନୁ ରାମ୍ ଲକ୍ଷ୍ମଣ ସୀତା ହନୁମାନ୍ ଶିବ ପାର୍ବତୀ ପଞ୍ଚୁପାଣ୍ଡବର ମୂର୍ତ୍ତିମାନେ ବି ବନା ହେଇଛେ ଦେଖ୍ବାର୍ ଲାଗି ତାହାକୁ ବହୁତ୍ ଇଚ୍ଛା ଲାଗ୍ବା ଇଥିର୍ଲାଗି ସମସ୍ତେ ଆମ ସେ ଫ୍ୟାମିଲି ନେଇକରି ବି ଦେଖି ଯାଇପାର୍ବେ ଦୂରିଆ ଯାଇକରି ଲୋକ୍ ଆସିକରି ଦେଖୁଛନ୍ ଭଲ୍ ଲାଗୁଛେ ତାହାକୁ ସେମାନେ ଯଦି ଆସିବେ ବି ତାକୁ କିଛି ଅସୁବିଧା ନାଇଁ ହୁଏ ଖାନା ପିନା ସବୁଥିର୍ ସୁବିଧା ଅଛେ ସେନ ଜାଗା ବି ଭଲ୍ ଅଛେ ଆମେ ମାଇପିଲା ଯାଇଥିଲୁ ଆମ୍କୁ ଦେଖ୍ବାର୍ ଲାଗି ବହୁତ୍ ଭଲ୍ ଲାଗ୍ଲା ଆମକୁ ଭଲ୍ ଲାଗ୍ଲା ଆମେ ଚାହେଁମୁ ଯେ ଆର୍ ଥରେ ବି ଜାଗା ମଉକା ମିଲ୍ଲେ ସେନ୍କେ ଦେଖିଯାଏତୁଁ କି ଭଲ୍ ଜାଗା ଏ ତୁମେ ଦେଖ୍ବାର୍ ଲାଗି ବହୁତ୍ ଜିନିଷ୍ ଅଛେ ବହୁତ୍ ବହୁତ୍